ପିଏମ୍କେଭିୱାଇ ଯେଉଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଲତା ସହ ସମାପ୍ତି କରିଛି ମୁଁ ଏବଂ ଏହାପରେ ମୁଁ ସାର୍ଟିଫିକେଟ୍ ପାଇଁ ଆବେଦନ କରିବାକୁ ପଡ଼ିବ ତ ଏହା କିପରି କରିବି ମୋତେ ଆପଣ ଜଣାନ୍ତୁ ସାର୍ କାହିଁକିନା ଏ ଯେଉଁ ପିଏମ୍କେଭିୱାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଥିଲା ତାହା ବହୁତ ଭଲ କାର୍ଯ୍ୟକ୍ରମ ଥିଲା ଏବଂ ଏଥିରେ ଆମେ ସମସ୍ତେ ବହୁତ ଖୁସି ହେଲୁ ବା ଯେଉଁମାନେ ଏହି ବା ଯେଉଁମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିଲେ ସେମାନେ ମଧ୍ୟ ବେଶୀ ଖୁସି ହୋଇଥିଲେ ଏବଂ ଏହିସବୁ ଜିନିଷ ହେଲା ପରେ ଆମେ ସମସ୍ତେ ଏହିସବୁ କାର୍ଯ୍ୟ ସାରିଥିଲୁ ବା ମଲିମିଶିକି ଆମେ ସମସ୍ତେ ଏହି କାର୍ଯ୍ୟଟାକୁ ସାରିଦେଇଥିଲୁ ଏବଂ ସାରିବା ଫଳରେ ଆମେ କ'ଣ ଆମର ସାର୍ଟିଫିକେଟ୍କୁ ଆବେଦନ କରିବାକୁ ପଡ଼ିବ ସେଇଥିପାଇଁ ସାର୍ ଆମେ ଆମର ସାର୍ଟିଫିକେଟ୍କୁ ଆବେଦନ କରିବା ପାଇଁ ଚାହୁଁଛୁ ଏବଂ ଯାହା ବିି ରହିଛିି ପିଏମ୍କଭିୱାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାହା ବି ଥିଲା ଆମେ ସବୁ ଭଲ ଭାବରେ କଲୁ ଏବଂ ସବୁ ଯାହା ବି ଦରକାର ଆମେ ସକାଲୁ ଯାଇ ସଞ୍ଜରେ ମଧ୍ୟ ଆସିିଲୁ ହେଲେ କିନ୍ତୁ ସେଇ କାମଟା ଭଲ ଭାବରେ ଆମେ ସାରିଲୁ ତ ସାର୍ ଏହିସବୁ ସରିବା ପରେ ପେମେଣ୍ଟ ମଧ୍ୟ ଆମକୁ ବହୁତ ଭଲ ଭାବରେ ହେଲା ଏବଂ ପେମେଣ୍ଟ ହୋଇସାରିଲା ପରେ ଆମର କ'ଣ ନା ସାର୍ଟିଫିକେଟ୍ ପାଇଁ ଆବେଦନ କରିବାକୁ ପଡ଼ିବ ତ ସେଇ ଯେଉଁ ସାର୍ଟିଫିକେଟ୍କୁ ଆବେଦନ କରିବି କେଉଁ କେଉଁ ପ୍ରମାଣପତ୍ର ଲାଗିବ ବା କାହା କ'ଣ କ'ଣ ଲାଗିବ ତାହା ଆପଣ ମୋତେ ଜଣାନ୍ତୁ କାହିଁକିନା ଏଇସବୁ ଜିନିଷ କଲାପରେ ମୁଁ ଟିକେ ଶାନ୍ତି ପାଇବି କାହିଁକିନା ଏସବୁ ସାର୍ଟିଫିକେଟ୍ ହଉଛି ଆମର ପ୍ରମୁଖ ଜିନିଷ ଆଜିକାଲି ସାର୍ଟିଫିକେଟ୍ ବିନା ଆଉ କିଛି ହୋଇପାରୁନାହିଁ ଆଜିକାଲି ଯୋଉଁ ବିି କାମ କରୁଛୁ ସେଥିରେ ସାର୍ଟିଫିକେଟ୍ର ପ୍ରମୁଖ ଭୂମିକା ରହିଛି ସେଥିପାଇଁ ଆମେ ଆମ ସାର୍ଟିଫିକେଟ୍କୁ ଭଲ ଭାବରେ ରଖିବା କଥା ଏବଂ ତାହାକୁ କୌଣସି ଅନ୍ୟ ଅଜଣା ବ୍ୟକ୍ତିକୁ ଦେବା ନାହିଁ କିନ୍ତୁ ଆମ ଅନ୍ୟ ଜଣଙ୍କୁ ଆମର ବାୟୋଡ଼ାଟା ସେୟାର୍ କରିବା ନାହିଁ ଏହିସବୁ କଥାକୁ ଆମେ ମନେ ରଖିଲେ ଆଗାମୀ ପିଢ଼ି ଆମର ବହୁତ ଭଲରେ ରହିବେ